କାଣା କହୁଥିଲ କେତେଟା ବନାବ ଚାର୍ଟାକେ ପଚାଶ୍ ଛଅଟା ନେବ ବୋଲେ ଆଠ୍ ଟାକେ ଷାଠିଏ ଟଙ୍କା ପଡ଼ବା ଆଠ୍ଟା ବଜେ ହବା ଯେ ଫଟୁ ଫଟୁ କ୍ୱାଲିଟି ଚିନ୍ତା ନାଇଁ କର ସେଟା ଆମେ ହିଁ ଜାଣୁ ସେଟା କେନ୍ତା କର୍ମୁ କାଣା ନେଇକି ସେଟା ଆମ୍ର ଉପରେ ସେଟା ଅଛି ତୁମେ କେତେ ଟଙ୍କା ଦବ ସେଟା କୁହ ଆଉ କାଣା କର୍ମା କାଣା ବଡ଼ଟା ବି ହେନ୍ତା ସାଇଜ୍ ହିସାବରେ ପଇସା ନିଆହେସି ତୁମେ ଯେନ୍ ସାଇଜ୍ ବୋଲବ ସେ ସାଇଜ୍ରେ ସେଟା ଚାଲିଶ୍ ବାଏ ଚାଲିଶ୍ ଯଦି ନବା ବୋଲେ ହେଟା ତମ୍ କେ ପଡ଼ବା ଫ୍ରେମ୍ ବନାଇ କରି ହେଟା ପାଞ୍ଚଶହ ଟଙ୍କା ଆଡ଼େ ପଡ଼୍ବା ଆମେ ଛୋଟା ବାଲା ନବା ବୋଲେ ଆଉ କମ୍ ପଡ଼୍ବା ଅଢ଼େଇଶହ ହେଟା ପଡ଼ବା ତାନୁ ବଡ଼ ନେବ ବୋଲେ ବେଶୀ ପଡ଼୍ବା ସେ ଆଉ ବୟାଲିଶ୍ ଚାଲିଶ୍ ନେବେ ବୋଲେ ସେଟା ବୋଲେ ଅଧିକା ପଡ଼୍ବା ହେଟା ମିଶିକରି କହୁଛେ ଫ୍ରେମ୍ ମନେ କରି କହୁଛେ ଆସ ଭିତ୍ରକେ ଆସ ଚପଲ୍ ବାହାରେ ଥୋ ଭିତ୍ରେ ଦେଖ ଇନୁ ମିରର୍ ଅଛି ତୁମେ କେନ୍ତା କେନ୍ତା ରେଡ଼ି ହେବ ବୋଲେ ରେଡ଼ି ହ ନହେଲେ ଏମ୍ତି ଖିଚ୍ବା ବୋଲେ କହ ଦର୍ପଣ ଦର୍ପଣ ଦେଖ ବୋଲେ ଭିତ୍ରେ ଅଛି ଠିକ୍ ହେ ତୁମର୍ ତିନ୍ ଲୋକ୍ର କର୍ବାର୍ ଅଛି ଖାଲି ତମର୍ଟା କର୍ବାର୍ ଅଛି ଠିକ୍ ଅଛି ଜଣେ ଜଣେ କରି ଆସ ବେଲେ ତୁମ ଫଟୋ ନେଇଯିବା

ହଁ ଆଗର୍ ଟା କମ୍ ଆସବ୍ ଆଉ ଯଦି ତମେ ଆଉ ଯଦି ପିଲା ଆନିବ ବୋଲେ କମ୍ ବେଶୀ ବି କର୍ମା ଏନ୍ତା କିଛି ନାହିଁ ଯଦି ଯେତିକିଟା ପିଲା ଆନ୍ବ ବୋଲେ କଲେଜ ଫଟୋ ସମସ୍ତଙ୍କୁ ଦଶ୍ ଦଶ୍ କମୁ କର୍ମା ବୋଲେ ମାର୍କେଟ ଉପରେ ଯେନ୍ତା ଷାଠିଏ ନେଉଛ ସେଟା ପଚାଶ୍ ନେବୁ ସେନ ଯେତେ ବି ନେଉଛେ ସେତେ କମ୍ ନେବୁ କଥାବାର୍ତ୍ତା ହେବ ବୋଲେ ତୁମର୍ କଲେଜ ଯାଇକରି ଫଟୋ ଉଠାଇ ନେମା ଠିକ୍ ଅଛେ ବସ ବସ ପହେଲା ତମର୍ ଘିଚିନବା ବସ ତ ହଁ ବସ ତ ବସ ତମର୍ ଘିଚି ନେବା ପହେଲେ ବସ ପିଲାର ସିଧା ବସ ସିଧା ବସ ମୁଡ଼୍ ଟିକେ ଉପର୍ କର ଆର୍ ଟିକେ ତଲ୍ ସ୍ମାଇଲ୍ ଏନ୍ତା ହେଲା ଆଉ ନେକ୍ସଟ୍ ବସ କିଏ ବସ୍ବ ବସ ତୁମେ ବସ ମୁଡ଼ ଲଇକିନା ନାଇ ବସ ଟିକେ ଷ୍ଟ୍ରେଟ୍ ବସ ଠିକ୍

ଠିକ୍ ବଢ଼ିଆଁ ୱାନ୍ ଟୁ

ଠିକ୍